ହେଲୋ ହେଲୋ ହଁ ଆଉ କ'ଣ ଏବେ ଚାଲିଛି ଦୋକାନରେ ବରା ସିଙ୍ଗଡ଼ା ଆଳୁଚପ୍ ବାସ୍ ଏଇ ତିନିଟା ଆଇଟମ୍ ଅଛି ଆଉ କେମିତି କେମିତି ରେଟ୍ ନେଉଛ ତିନଟାକୁ ପନ୍ଦର ଟଙ୍କା ଠିକ୍ ଅଛି ତା'ହେଲେ ଭଲ ରେଟ୍ ଅଛି ଦୋକାନ କୋଉଠି କରିଛ କୋଡ଼ିଏ ନମ୍ବର୍ରେ ନା କୋଡ଼ିଏ ନମ୍ବର୍ ମାନେ ସୁନ୍ଦରଗଡ଼ ତ ଏଇ ଏଇଠି ତ ଆଚ୍ଛା ଆଚ୍ଛା କୋଡ଼ିଏ ନମ୍ବର୍ ଏଇ ରାଉରକେଲାରେ ନା ଆଚ୍ଛା ଆଚ୍ଛା ଠିକ୍ ଅଛି ଗୋଟେ କାମ କର ତୁମର ଟିକେ ରେଟ୍ ବେଶୀ ହେଉଛି ଲାଗୁଛି ପାଞ୍ଚଟଙ୍କା କରିକିରି କର ଚାଲ ବେଙ୍ଗଲୋର୍କୁ ଆସ ଆମେ ଏଠି ଜାଗା ଦେଖିଦେଇଛୁ ଆଉ ତୁମକୁ ଠେଲା ବି ଦେଇଦେବୁ ଆଉ ଏଠି ଭଲ ତୁମର ଇଏ ହେବ ବିକ୍ରି ଭଲ ହେବ ତୁମକୁ ଏଠି କୌଣସି ଅସୁବିଧା ହେବନି କ'ଣ କହୁଛ କୁହ ମତେ କଲ୍ କରିବ ଏଇ ନମ୍ବର୍ରେ ସବୁ ସୁବିଧା କରିଦବୁ ଆମେ ହେଲା ଆମର ଏଠି ଘର ପାଖରେ ଜାଗା ବି ଦେଇଦେବୁ ରହିବାପାଇଁ ଆଉ ପିଲା ଲଗେଇବେ ପିଲାମାନେ ବି ଅଛନ୍ତି ଏଇଠି ଆଉ ଏଠି ଭଲ ଚାଲିବ ଆଚ୍ଛା ହଁ ଓଡ଼ିଶାରେ କାହିଁକି ଏତେ ବଢ଼ୁଛି ବୁଝିପାରଲେ ଏଇ ଯୋଉ ପାଣିପାଗ ସନ୍ତୁଳନ ରହୁନି ନା ଜିନିଷ ପତ୍ର ହିଁ ପନିପରିବା ଆଳୁ ଏଇସବୁ ଗୁଡ଼ା ରେଟ୍ ବେଶୀ ଦେଖୁନାହାଁନ୍ତି ଚାଳିଶ ବୟାଳିଶ ଟଙ୍କା ହୋଇଗଲାଣି ତ ଗରିବଲୋକ କେମିତି ଚଳିବେ ସେଇ ଅସୁବିଧା କୋଉଠି ଗୋଟେ ବେପାରୀ କଲେ ତାକୁ କେତେ ଜିନିଷ ଦରକାର ହେଉଛି ନା ଗୋଟେ କାମ କର ମୁଁ ଜାଣିଛି ଆପଣ ବହୁତ ବଢ଼ିଆ ବନାନ୍ତି ଆପଣଙ୍କର ଦୋକାନରେ ମୁଁ ସବୁବେଲେ ଖାଇଛି ଏତେ ଅସୁବିଧା ଆପଣଙ୍କର ହେଉଛି ତା'ହେଲେ ଗୋଟେ କାମ କରିବା ଆପଣ ନମ୍ବର୍ରେ କଲ୍ କରିବେ ମୁଁ ଏଠି କଥା ଲାଗିଦେବି ଭୁବନେଶ୍ୱର ଇଏ ବାଙ୍ଗଲୋର୍ ଚାଲି ଆସିବେ ସେଇଟି ଆପଣ ଦୋକାନଟା କରନ୍ତୁ ବହୁତ ବଢ଼ିଆ ହେବ ମୋତେ ଯାହା କିଛି ଅସୁବିଧା ହେଲେ ମୋତେ ଆପଣ କହିବେ ଆଚ୍ଛା ଆଚ୍ଛା କରିଦେବା ହଁ ସେଇଠି ଟିକେ କମ୍ ରେଟ୍ରେ ଆମର ଚାଲୁଛି ସେଠି କମ୍ ରେଟ୍ରେ ତ ମିଳିଯାଉଛି ଏବେ ଲୋକ ସେଠି ଏଗୁଡ଼ା ଫାଷ୍ଟ୍ ଫୁଡ୍ ଭଲ ଚାଲୁଛି ସେଇଠି ତ ସେଠି କମ୍ ରେଟ୍ରେ ହେବ ହଁ ହଁ ହଁ କିଛି ଅସୁବିଧା ନାହିଁ ବହୁତ ବଢ଼ିଆ ହେବ ସବୁ ସୁବିଧା ଏଇଠି ଅଛି ବାଙ୍ଗଲୋର୍ରେ ଆପଣ ଆସନ୍ତୁ କରନ୍ତୁ ଦେଖିବେ ଏଇଠି ବହୁତ ଭଲ ଚାଲିବ ଠିକ୍ ଅଛି ଆଉ ଦେଖନ୍ତୁ ଏବେ ଦୁଇଟା ସିଙ୍ଗଡ଼ା ବରା ଦୁଇଟା ଆଉ ଆଉ ଆଲୁଚପ ଅଛି ନା ହଁ ଆଲୁଚପ ଦୁଇଟା ସବୁ ଦୁଇଟା ଦୁଇଟା ପ୍ୟାକ୍ କରିକି କାହା ହାତରେ ପଠେଇ ଦିଅନ୍ତୁ କିଏ ଆଚ୍ଛା ଠିକ୍ ଅଛି ମୁଁ ନହେଲେ ଏଠୁ ଡିଉଟିରୁ ଗଲାବେଳକୁ ନେଇଯିବି ହେଲା ଠିକ୍ ଅଛି ହଉ ହଉ ଠିକ୍ ଅଛି ଠିକ୍ ଅଛି କିଛି ଚିନ୍ତା ନାହିଁ